ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବାର ଅସୁବିଧା ହେବାର ମୁଖ୍ୟ କାରଣ ହେଲା ଯେ ପ୍ରାୟ ଗରିବ ପରିବାରର ଛୁଆଗୁଡ଼ାକ ହୋଇଥିଲେ ସେମାନେ ଯିବାପାଇଁ ସ୍କୁଲକୁ ଯିବାପାଇଁ ଯଦି ସ୍କୁଲ ଗୋଟିଏ ପାଞ୍ଚ କିଲୋମିଟର ଦଶ କିଲୋମିଟର ହେଲା ତା'ହେଲେ ସେଇଠିକୁ ଯିବାପାଇଁ ତାଙ୍କ ପାଖରେ ଗାଡ଼ି ଭଡ଼ା ନଥାଏ ସେମାନେ ଗାଡ଼ିରେ ଯାଇପାରନ୍ତି ନାହିଁ ଚାଲିଚାଲି ଏତେ ବାଟ ଗଲାବେଳକୁ ତାକୁ ସମୟ ନଥାଏ ତେଣୁ ସେମାନେ ବିଶେଷ ଅସୁବିଧା ହେଉଥାନ୍ତି ପ୍ରାୟତଃ ଚାଲି ଚାଲିକରି ଗଲା ବେଳକୁ ମଧ୍ୟ ନଦୀ ପଡ଼ିଥାଏ ନଦୀରେ ବର୍ଷାଦିନ ହେଲେ ନଦୀରେ ଯିବାକୁ ବି ଅସୁବିଧା ହୁଏ ଗରିବ ପରିବାର ଗୁଡ଼ାକ ବାହାରେ ଖଟିଲେ ଏମିତି ପିଲା ଅଛନ୍ତି ବାହାରେ ପରିଶ୍ରମ କରିବେ ଦୁଇ ଦିନ ପରିଶ୍ରମ କଲେ ଦୁଇ ଦିନ କଲେଜ ଯିବେ ତେଣୁ ତାଙ୍କର ଘରେ ସମ୍ବଳ ନାହିଁ ବାପା ମା'ର ବାପା ମା' ଖାଇବାକୁ ପାଉନଥିବେ ଛୁଆକୁ ଦେବେ କେମିତି ତେଣୁ ସେ ଛୁଆମାନେ ସେ ପିଲାମାନେ କଲେଜ ଯିବାକୁ ବହୁତ ଅସୁବିଧା ହେଉଛନ୍ତି ଅନ୍ତତଃ ସାଇକେଲରେ ଯେଉଁ ପିଲାମାନେ ବି ସାଇକେଲରେ ଯାଉଛନ୍ତି ସାଇକେଲ ସଜ କରିବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ ତେଣୁ ସେମାନେ ବିଦ୍ୟାଳୟକୁ ଯିବାପାଇଁ ବାଧାପ୍ରାପ୍ତ ହେଉଛି ଯାହାଫଳରେ ସେମାନେ ବିଦ୍ୟାଳୟରେ ଠିକ୍ ସମୟରେ ଯାଇପାରୁନାହାଁନ୍ତି